ଆମର କୃଷକମାନେ ଯେବେ କରନ୍ତି ସେବେ ବିଲରେ କ'ଣ ହୁଏ କିନା ଆମର ଦେଖ ଧାନ ସବୁ କରାଯାଏ ଧାନ ମକା ଚିନି ଆଖୁ ଗହମ ସେଇଠି କ'ଣ ହୁଏ ପୋକ ଲାଗିଥାଏ ପୋକ ଯୋଗୁଁ ଆମେ କ'ଣ କରୁଛୁ ଔଷଧ ଛିଡ଼୍କଉଛୁ ହେଲେ ବି ସେ ପୋକ ସେ କିଛି ଅଛି ଯାଉନାହାଁନ୍ତି କିଛି ମରୁନାହାନ୍ତି ପୋକ ଯାକ ସବୁ ତ ମୁଁ ଧାନ ଅଛି ମକା ସବୁ ଖରାପ ହେଇଯାଏ ଫଳ କମ୍ ହୁଏ ଫସଲ ଯାକ ସବୁ କମ୍ ହୁଏ କମ୍ ହୋଇଥାଏ ସେ ଯୋଗୁଁ ଆମର କୃଷକ ଭାଇମାନେ ସବୁ ଦୁଃଖରେ ଥାଏ ବେଶୀ କଷ୍ଟରେ ହୁଏ ଏତେ କଷ୍ଟ କଲୁ ସେ ମତେ କିଛି ସଫଳ ମିଲିନି ଏବେ ଯାକ ସେ କ'ଣ କରୁଛି ଦୁଃଖ ଥାଏ ଉପାୟ ନଥାଏ ତାଙ୍କର ବେଶୀ ଉପାୟ ନ ଥାଏ ସେମାନେ କ'ଣ କରନ୍ତି କରନ୍ତି କାହିଁକିନା ଏତେ କଷ୍ଟ କରିଛନ୍ତି ସେମାନେ କେତେ କଷ୍ଟରେ ଧାନ ଯେଉଁ କରୁଛନ୍ତି ମକା ସବୁ ଲଗାଉଛନ୍ତି ଆମେ କୃଷକ ଭାଇମାନେ ଯାହା ବିି ଆମକୁ ଆମ ସେଇ ଯୋଗୁଁ ଆମେ ଖାଇବାକୁ ପାଉଛନ୍ତି ଆମକୁ ଖାଦ୍ୟ ମିଳୁଛନ୍ତି ସେମାନେ ତ କଷ୍ଟ କରିକିନା ସେମାନେ ଏମିତି ବଲେ ଆମେ ଆମେ ବେଶୀ ଦୁଃଖରେ ଥାଉଛୁ ହେଲା ବଲେ ଆମେ କ'ଣ କରିବୁ ହେଲେ ତାକୁ ଆମେ ଗୋଟେ ଚେଷ୍ଟା କର୍ବା ଯେମିତିକି ପୋକ କୀଟନାଶକ ବେଶୀ ପାୱାର୍ ଔଷଧ ଦିଆଯାଏ ତାକୁ ଆମେ ତାକୁ ଆମେ ଚେଷ୍ଟା କରୁ ସବୁବେଳେ